ହଁ ହ୍ୟାଲୋ ମ୍ୟାଡ଼ାମ କ'ଣ କରୁଛନ୍ତି ନାହିଁ ଏବେ ବସିଥିଲି ଆଉ ଆଉ କ'ଣ ଆମ ସ୍କୁଲ ହଁ ଆଜ୍ଞା ଜାଣିଛି ଏବେ ତ ରିସେଣ୍ଟଲି ମୁଁ ଶୁଣିଲି ହଁ କିଛି କରୁନାହାନ୍ତି କାମ ସାମ ତ ସେଇ ବିଷୟ ଏଇନାଟିଏ ମୁଁ ଶୁଣୁଥିଲି ଆଉ କ'ଣ ମାନେ କ'ଣ କରିବା ହେଡ଼୍ ସାର୍ଙ୍କୁ କହିକି ଆକ୍ସନ୍ ନେବାକୁ ତ ଯାହାହଲେ ବି ପଡ଼ିବ କ'ଣ କରିବା ତାଙ୍କୁ ମାନେ ଯାହା କିଛି କହି ସେଇଟା ଭଲ ହବ ସେଇଟା ଭଲ ହବ ଆଗକୁ ୱାର୍ଣ୍ଣିଙ୍ଗଟା ଦେବା ତା'ପରେ ଯାଇକି ତାଙ୍କୁ କିଛିଟା ଆକ୍ସନ୍ ନେବା ତାଙ୍କ ଉପରେ ହଉ ଆଜ୍ଞା

ତାଙ୍କ ଉପରେ ଆକ୍ସନ୍ ନେବା ନହେଲେ ଆଉ ତାଙ୍କୁ ଆଗକୁ ୱାର୍ଣ୍ଣିଙ୍ଗ ଦେବା ତା'ପରେ ଯଦି କିି ସେ ସେମିତି କାମରେ ନେଗଲେଟ୍ କଲେ ତା'ପରେ ତାଙ୍କ ପ୍ରତି କିଛି ଆକ୍ସନ୍ ନେବା ଆଉ ହେଡ଼୍ ସାର୍ଙ୍କୁ ଆଗ ଜଣାଇକି ତାଙ୍କୁ

ବହୁତ ସେଟେ କରୁଛନ୍ତି କାମ ଗୁଡ଼ା ରୋଷେଇ କିମ୍ବା ସଫା ଫଫା ଝାଡ଼ୁ ଝପଟ ଏରା କିଛି ଦାୟିତ୍ୱ ନେଇକି କରୁନାହାନ୍ତି ଆଉ ଆମକୁ ସେଟା ଆଜ୍ଞା ହଉ ଆଜ୍ଞା